ଭାରତବର୍ଷ ଏକ କୃଷି ପ୍ରଧାନ ଦେଶ କୃଷି ଉପରେ ସମସ୍ତ ଲୋକ ନିର୍ଭର କରନ୍ତି ସେ ହେଉଛି ଆମର ଜୀବନ ଧାରଣର ମୁଖ୍ୟ ଭାରତ ଏକ କୃଷି ପ୍ରଧାନ ଦେଶ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ଜନବହୁଳ ଦେଶ ଅଟେ ଉତ୍ପାଦନ ମାତ୍ରା ଅଧିକ ମାତ୍ରାରେ ହୋଇଥାଏ ଆମର ଚାଷ ପାଇଁ ଆମର ଉର୍ବର ମାଟି ରହିଅଛି

ଆମ ଦେଶର ଲୋକେ କୃଷି କରି ବିଶେଷ ଉତ୍ପାଦ ଉତ୍ପାଦନ କରିପାରନ୍ତି ତେଣୁ ଉତ୍ପାଦନ ପାଇଁ ସରକାରୀ ସାହାଯ୍ୟ ଏବେ ମିଳୁଅଛି କାଳିଆ ଯୋଜନା ମାଧ୍ୟମରେ ଚାଷୀଙ୍କ ପାଇଁ ସରକାର ସହାୟତା ଯୋଗେଇ ଦେଇପାରୁଛନ୍ତି ଏବଂ ସରକାର ମଧ୍ୟ ଋଣର ସୁବିଧା କରିଦେଇଛନ୍ତି ପ୍ରତ୍ୟେକ ଚାଷୀ ସରକାରଙ୍କ ଠାରୁ ଋଣ ଆଣି ନିଜର ଚାଷର ସୁବିଧା କରିପାରୁଛନ୍ତି ବ୍ଲକ୍ ମଧ୍ୟରେ ମାଧ୍ୟମରେ ବିଭିନ୍ନ ପ୍ରକାର ବିହନ ଯଥା ଧାନ ମୁଗ ବିରି ଏ ମଧ୍ୟ ପାଇପାରୁଛନ୍ତି ଏନ୍ ଜି ଓ ମଧ୍ୟ ଆମ ଚାଷୀ ଭାଇଙ୍କୁ ବିହନ ସହାୟତାରେ ବିହନ ଯୋଗାଇ ଦେଇପାରୁଛନ୍ତି ତେଣୁ ଆମେ ସରକାରୀ ଏବଂ ଏନ୍ ଜି ଓ ମାଧ୍ୟମରେ

ଚାଷୀ ସହାୟତା ପାଇଁ କୃଷି କାର୍ଯ୍ୟ ବି ଭଲ ଭାବରେ କରିପାରୁଛନ୍ତି ବିଶେଷ କୃଷି ଉତ୍ପାଦନ କରି ବଜାରରେ ବିକ୍ରି କରି ଅଧିକ ଅର୍ଥ ପାଇପାରୁଛନ୍ତି ତେଣୁ ସରକାରଙ୍କୁ ଧନ୍ୟବାଦ